ସୁଟିଂ ଦେଖିବାକୁ ଆମକୁ ବହୁତ ଭଲ ଲାଗେ ତ ସୁଟିଂ କଲାବେଳେ ଯେ ବାଣ ଫୁଟାଉଛନ୍ତି ସେ ବାଣର ଉଲ୍କା ଯାକ ଚାରିଆଡ଼େ ଉଡ଼ି ପଡ଼ୁଛନ୍ତି ସେଇଟା ଦେଖିଲେ ବହୁତ ଭଲ ଲାଗେ କିନ୍ତୁ ଆମ ଘର ମନରେ ଇଚ୍ଛା ସୁଟିଂ ହେବା ପାଇଁ ଇଚ୍ଛା ଥିଲେ ବି ଆମର ଉପାୟ ନାହିଁ କିନ୍ତୁ ଆମକୁ ସମୟ ମିଳୁନି ସେଥିପାଇଁ ଆମେ ତାଙ୍କ ସାଙ୍ଗରେ ମିଶିକିନା ସୁଟିଂ କରିପାରୁନି ଏଇଟା ହେଉଛି ଆମର ମନର ଇଚ୍ଛା